ଆପଣଙ୍କ ଦୋକାନରେ କି କି ଅଛି ଦୋକାନରେ କ'ଣ କ'ଣ ଅଛି ମୁଁ ସବୁ କିଛି ବେଶୀ ବେଶୀ ନେବି ତ ଆପଣଙ୍କ ଦୋକାନନୁ ମୋ ଦୋକାନ ପାଇ ତୁମେ କେତିକି ରେଟ୍ ଦେଉଛ ହଁ ନେବି ସବୁ କିଛି ସବୁ କିଛି ବେଶୀ ବେଶୀ ନେବି ତ କେତେ ରେଟ୍ ସବୁ କେମିତି ହବ ହଁ ଠିକ୍ ଅଛି ସବୁ କିଛି ବସ୍ତା ବସ୍ତା ଦେଇ ଦିଅ ମୋତେ ଆଳୁ ମୁଁ ପଚା ଆଳୁ ମୁଁ ପଚାଶ କିଲୋ ନେବି କିଲୋ କେତେ ଦବ ସେ ସାବୁନ ଅଛ ସାବୁନ ଅଛି କି କି କି ସାବୁନ ଅଛି ଚକୋଲେଟ୍ କେତେ ଚକୋଲେଟ୍ ର କେତେ ଆଇଟମ୍ ଅଛି ଚକୋଲେଟ୍ ଦୁଇ ଡବା ଲାଗିବ ହଁ ଡାଲି ଡାଲି କେତେ ପ୍ରକାର ଅଛି

ଗୋଟେ କିଲୋ କେତେ ପଡି଼ବ

ହଁ ହଁ ଠିକ୍ ଅଛି ମୁଁ ରଖୁଛି କାଲିକି ଆସୁଛି ମୁଁ